ହଁ କୁହନ୍ତୁ ମୁଁ କ'ଣ ଦରକାର ଆପଣଙ୍କର ଓ ଫ୍ରେଶ୍ ପରିବା ଦରକାର ଯେ ଆପଣ କେତେ ପରିମାଣରେ ନେବେ ଅଳ୍ପ ନେବେନା ବେଶୀ ନେବେନା କେତେ ପରିମାଣ ପରିବା ଏ ବେତ ସବୁ ଫ୍ରେଶ୍ ବାହାରୁଛି ଟମାଟୋ ବାହାରିଛି ଟମାଟୋ ଏବେତ ମାର୍କେଟ୍ରେ ଯାହା ଚାଲିଥିବ ଆମେ ତମକୁ ତାଠୁ କମ୍ ରେଟ୍ରେ ଦେବା ହେଲେ ତମେ ଆସିଲେ ଏବେ ସେ କେତେ କୋଡ଼ିଏ ତିରିଶ ତିରିଶି ଚାଲିଛି ତିରିଶି ପାଖାପାଖି ନେବେ ଆଉ ବାଇଗଣ ସେଇ ପଚାଶ ଚାଲିଛି ଚାଳିଶରେ ଦେବା ଆଉ ସବୁ ଫ୍ରେଶ୍ ପରିବା ଆଜ୍ଞା ସବୁ ଫ୍ରେଶ୍ ନାହିଁ ନାହିଁ ଆମେତ ପରିବା ତୋଳୁଛୁ ଯେବେ ଦରକାର ଆପଣ ସେବେ ତୋଳୁଛୁ ଆପଣ ଗାଡ଼ି ପଠେଇଲେବି ଭଲ ହୁଅନ୍ତା ଆଉ ଆସି ଆପଣ ବି ସାଙ୍ଗରେ ଆସିଲେ ଦେଖିଦେବେ ପରିବା କିଭଳିଆ ଫ୍ରେଶ୍ କି ଖରାପ ଆପଣ ଜାଣି ପାରିବେ ପରିବା ବିଷୟରେ ହଁ ଆଉ

ହଁ ଠିକ୍ ଅଛି ହଁ ଆପଣ ଯଦି ବେଶୀ ପରିମାଣରେ ନେବେ ରେଟ୍ ତ ଓଭିଅସ୍ଲି କମ୍ ଦେବା ନା ଆଉ ଫ୍ରେଶ୍ ପରିବା ଯେହେତୁ ଆପଣ ଦେଖିକି ଭଲ କି ଖରାପ ଆପଣ ବି ଜାଣି ପାରିବେ ଆସିଲେ କୁହନ୍ତୁ ଆପଣ ଆସନ୍ତୁ ଆସିଲେ ଦେଖିବା ହଁ କୁହନ୍ତୁ ହଁ ଗାଡ଼ି ପଠାନ୍ତୁ ଆପଣ ହଁ ଆପଣ ଗାଡ଼ି ପଠାନ୍ତୁ ଆପଣଙ୍କର ପିଲାମାନେ ବି ଦେଖିବେ ଆମ ପାରିବ ଫ୍ରେଶ୍ ଫ୍ରେଶ୍ କି ନାହିଁ ସେମାନେ ବି ଯାଇକି ଦେଖିବେ କହିବେ ଆପଣଙ୍କୁ ଆମର ସବୁ ଫ୍ରେଶ୍ ପରିବା ବହୁତ ଲୋକ ବି ନେଉଛନ୍ତି ଆଜ୍ଞା ସଜନା ଛୁଇଁ ଅଛି ବୋଧେ ତାକୁ ଦେଖି ପିଲାମାନଙ୍କୁ ପଚାରିଲେ ଜଣାପଡ଼ିବ ଥିଲା ପ୍ରାୟ ସଜନା ଛୁଇଁ କେତେ ତୋଳା ହେଇଛି ଆଉ କେତେ ଅଛି ହଁ ସଜନା ଯେ ସବୁ ଆପଣ ଆସନ୍ତୁ ଆସିଲେ ଦେଖିବା ସବୁତ ଫ୍ରେଶ୍ ସବୁ ତମେ ନଉନା ଆହୁରି ଅନେକ ଆସିକି ମଧ୍ୟ ନେଉଛନ୍ତି ସିଏବି ଡିଲର ନେଉଛନ୍ତି ସବୁ ଫ୍ରେଶ୍ ପରିବା ଆମର ହଉ ତମେ ଆସ ଆମେ ଦେଖିବା ନହେଲେ ଅଛି କେତେ ଅଛି ଆମ ପାଖରେ ସଜନା ଆଭେଲେବୁଲ୍ ଅଛି ତୋଳିକି ଖାଲି ଦେବା କେତେ ଦରକାର କି ଆପଣଙ୍କର ସଜନା ହଉ ଠିକ ଅଛି ଖୋଜିକି ମିଳିଯିବ କିଛିନାହିଁ ଫ୍ରେଶ୍ ସଜନା ମିଳିବ ହୁଁ କୁହ ହଁ ମୁଁ ଆରେଞ୍ଜ ଆରେ ଆମ ପାଖରେ ଅଛି ନହେଲେ ଆମେ ଦେଖିବା କ'ଣ କରିବା ତମେ ଆଗ ଆସ ସବୁ ଫ୍ରେଶ୍ ଜିନିଷ ମିଳିବ ଠିକ୍ ଦାମ୍ରେ ବି ମିଳିବ ସମସ୍ତଙ୍କଠାରୁ ଆପଣ ବି ଖୁସି ଅମେ ବି ଖୁସି ଆଉ ହଁ ଆସନ୍ତୁ ଗାଡ଼ି ନେଇକି ଆସନ୍ତୁ ଫ୍ରେଶ୍ ପରିବା ଆପଣଙ୍କ ଆଗରେ ତୋଳିବା ତା'ପରେ ଆପଣ ଦେଖିବେ ପରିବା ବିଷୟରେ ତା'ପରେ ଆପଣ ନେବେ ଆଉ ହଁ ଆପଣଙ୍କ ଆଗରେ ସବୁ ଓଜନ କରିବା ପରିବା ବି ଆପଣଙ୍କ ଆଗରେ ତୋଳିବା ଆପଣ ଦେଖିବେ ତା'ପରେ ଯାଇକି ଆପଣ ରେଟି ଫିକ୍ସ କରିକି ନେବେ ହଁ ହଉ ଆସନ୍ତୁ ତମେ ଆସନ୍ତୁ ଆପଣ ଦେଖିବେ ଆଉ ପରିବା ବିଷୟରେ ଦେଖିବେ ଜାଣିବେ ତା'ପରେ ହଁ ରଖିଦିଅ